ଆମେ ଆମ ଘରେ ତ ବହୁତ ଅଲଗା ଅଲଗା ବିଭିନ୍ନ ପ୍ରକାରର ବାସନକୁସନ ବ୍ୟବହାର କରୁଛୁ ଆମର ଘରେ ଘରେ ବହୁତ ତୁମ ଭାତ ନର୍ମାଲି ଆମ ଘରେ ଭାତ ଡ଼ାଲି କି ଦୁଇପ୍ରକାରର ଦୁଇଟା ବିଭିନ୍ନ ପ୍ରକାରର କ'ଣ ତରକାରୀ ରାନ୍ଧିବା ପାଇଁ ଆମେ ବିଭିନ୍ନ ପ୍ରକାରର ବାସନକୁସନ ବ୍ୟବହାର କରୁଛୁ ଆମର ଭାତ ରାନ୍ଧିବା ପାଇଁ ଯେମିତିକି ଆମେ ବଡ଼ ହଣ୍ଡାଟିଏ ବ୍ୟବହାର କରୁଛୁ ଡ଼ାଲି କରିବା ପାଇଁ ଆମେ କେତେବେଳେ କେତେବେଳେ ଆମେ ଡ଼ାଲି କରିବା ପାଇଁ ପ୍ରେସରକୁକରଟିଏ ବ୍ୟବହାର କରୁଛୁ ବଡ଼ ବଡ଼ ଗିନା ଆମ ଘରେ ତ ଦେଖିବାକୁ ଗଲେ ସାତ ଜଣରୁ ଆଠ ଜଣ ଲୋକ ରୁହନ୍ତି ଯେହେତୁ ସାତ ଜଣ ଆଠ ଜଣ ଲୋକ ରୁହନ୍ତି ତ ବଡ଼ ବଡ଼ ଗିନା ବଡ଼ ବଡ଼ ବାସନ ବଡ଼ ବଡ଼ କୁସନ ଦରକାର ପଡ଼ିବ ହିଁ ରୋଷେଇ କରିବା ପାଇଁ ସେଇଥିପାଇଁ ଆମ ଘରେ ତ ବ ଭାତ ପାଇଁ ବଡ଼ ହାଣ୍ଡି ଆମର ଡ଼ାଲି ପାଇଁ ପ୍ରେସରକୁକର ତରକାରୀ ପାଇଁ ବି କେତେବେଳେ କେତେବେଳେ ପ୍ରେସରକୁକର ଆଉ କଢ଼ା ଚାମଚ ଚାମଚ ଫାମଚ ସବୁ ଅଲଗା ଅଲଗା ପ୍ରକାରର ଆମେ ବାସନକୁସନ ବ୍ୟବହାର କରୁ ଆମେ ଯେମିତିକି ସନ୍ଧ୍ୟାରେ ଖାଇବାପାଇଁ ଆମେ କେତେବେଳେ ମ୍ୟାଗି କରିଖାଉ କି କି ପା ପାସ୍ତା କରି ଖାଉ କି ଚୂଡ଼ା ଉପମା କରିକି ଖାଉ ସେଥିପାଇଁ ବି ଆମେ ସାନ ଗିନା ଯାକ ବ୍ୟବହାର କରୁ ଯେମିତିକି ଧର ଆମକୁ ମ୍ୟାଗି କରିବାର ଅଛି ତ ମ୍ୟାଗି ଆମେ ଫାଷ୍ଟ କଢ଼ାରେ ରାନ୍ଧୁ କଢ଼ାରେ ରାନ୍ଧିକି କଢ଼ାରେ ରାନ୍ଧିକି ସେଥିରେ ଆମେ ତାକୁ ଛୋଟ ଗିନାରେ ଅଲଗା ଅଲଗା ଅଲଗା ଗିନାରେ କାଢ଼ୁ ଯେହେତୁ ସାତ ଆଠ ଜଣ ତ ନିହାତି ସାତଟା କି ଛଅଟା ଆଠଟା ଗିନା ଦରକାର ହି ପଡ଼େ ଅଲଗା ଅଲଗା ଭାଗ କରିକି ଦେବା ପାଇଁ ନହେଲେ ଭାଗ କରିକି ନଦେଲେ ପିଲାମାନେ ଲୋକ ବଡ଼ଭାଇମାନେ ସମସ୍ତେ ମାଡ଼ଗୋଳ ଲାଗନ୍ତି ଯେ ମୋତେ ମିଳିଲାନି ତାକୁ ମିଳିଲା ଏମିତି ନ ହେବା ପାଇଁ ବି ଆମେ ଗିନାରେ ଅଲଗା ଅଲଗା ଗିନାରେ କରିକି ସମାନ ଭାଗ କରିକି ଦେଉ ସେଇଥିପାଇଁ ଆମକୁ ବେଶୀ ବାସନକୁସନ ବି କେତେବେଳେ କେତେବେଳେ ସଫାସୁତୁରା କରିବାକୁ ପଡ଼େ ୟୁଜ୍ କରିବାକୁ ପଡ଼େ ଆମେ ବିଭିନ୍ନ ଖାଦ୍ୟ ଘରେ ବନେଇଥାଉ ଯେମିତିକି ସକାଳେ ଆମେ ଯେମିତି ବନେଇଥାଉ ଇଟିଲି ପରଟା କି କ'ଣ କ'ଣ ସବୁ ବନେଇଥାଉ ତ ଆମେ ଆମେ ସେ ପାଇଁ ବି ଆମେ ବିଭିନ୍ନ ପ୍ରକାରର ବାସନ କୁ ବ୍ୟବହାର କରିଥାଉ ଯେମିତିକି ଆମେ ସକାଳେ କେବେ କେମିତି ଆମ୍ଲେଟ୍ ବନେଇଥାଉ ଅଣ୍ଡା ଆମ୍ଲେଟ୍ ବନେଇଥାଉ କି ସକାଳେ ଆମେ ପରଟା ବନେଇଥାଉ ପରଟା ବନେଇଲେ ବି ଆମେ ତାୱା ର ବ୍ୟବହାର କରୁ ସେ ତାୱାରେ ବ୍ୟବହାର କରିକି ତା'ପରେ ଆମେ ସେ ତାକୁ ବି ଅଲଗା ଥାଳିରେ ତା'ପରେ ପରଟାକୁ ବି ଅଲଗା ଅଲଗା ଥାଳିରେ କାଢ଼ି କି ଦେଉଁ ତାକି ସମସ୍ତେ ସମାନ ଭାବେ ଖାଇପାରିବେ କେହି ରାଗ ନ ରଖନ୍ତୁ ଯେ ମୋତେ ମିଳିଲାନି ଆକୁ ମିଳିଲାନି ତା'ପରେ ଖାଇବା ସହ ପାଣି ବି ପିଇବା ବହୁତ ଜରୁରୀ ଆମ ଜୀବନରେ ଯେମିତି ଆମେ ଜାଣିଛନ୍ତି ତ ସେ ପାଣି ପିଇବାପାଇଁ ବି ଆମେ ବିଭିନ୍ନ ପ୍ରକାରର ବାସନକୁସନ ବ୍ୟବହାର କରୁ ଯେମିତିକି ପାଣି ପିଇବାପାଇଁ ଆମେ ବ୍ୟବହାର କରୁ ଆମର ସାଧାରଣଟିଏ ଗ୍ଲାସଟିଏ କି ବାହାରୁ କେଉଁ ଲୋକ କେତେବେଳେ ଆସିଲେ ବି ତାଙ୍କ ପାଇଁ ବି ଅଲଗା ପ୍ରକାରର ପ୍ରକାରର ବାସନ କୁକର ବ୍ୟବହାର କରୁ ଯେମିତିକି ଅଲଗା ପ୍ରକାରର ବ୍ରାହ୍ମ ବାସନକୁସନ ମାନେ ଏମିତି କାଚ ଗ୍ଲାସ୍ କାଚଥାଳି କାଚ ପ୍ଲେଟ୍ ସେମିତି ସେଯାକ ବି ଆମେ ବ୍ୟବହାର କରୁ ଆଉ ଆମେ ଖାଇବାପାଇଁ ଯେହେତୁ ନିଜ କେତେ ଲୋ ଆମ ଘରରେ କେତେ ଲୋକ ଅଛନ୍ତି ତାଙ୍କେମାନେ ହାତରେ ଖାଇବା ବି ପସନ୍ଦ କରନ୍ତି ଆହୁରି କେତେ ଲୋକ ଅଛନ୍ତି ଯେଉଁମାନେ ଚାମଚ ବ୍ୟବହାର କରି ଖାଇବା ବି ପସନ୍ଦ କରନ୍ତି ସେଥିପାଇଁ ଆମେ ଚାମଚ ବି ବ୍ୟବହାର କରୁ ବିଭିନ୍ନ ପ୍ରକାରର ଯେମିତିକି ମ୍ୟାଗି ଖାଇବା ପାଇଁ ଆମେ କଣ୍ଟା ଚାମଚ ଟି ବ୍ୟବହାର କରୁ ଆଉ ଭାତ ଭାତ କି ତରକାରି ଖାଇବା ପାଇଁ କି ଘିଅ କ'ଣ କରିବା ପାଇଁ ଆମେ ସାଧାରଣ ଚାମଚର ବ୍ୟବହାର କରୁ ଆଉ ଆମେ କେତେବେଳେ କେତେବେଳେ ଆମେ ଘରେ ମାନେ ବେଶୀ ଜିନିଷ ଫ୍ରାଏ କରିକି ଖାଉଁ ତ ଆମ ଘରେ ବି ଲୋକମାନେ ବହୁତ ଭଲପାଆନ୍ତି ଫ୍ରାଏ କରିକି ଖାଇବା ପାଇଁ ଖାଦ୍ୟ ଜିନିଷ ତ ସେଥିପାଇଁ ଆମେ ଫ୍ରାଏ ପ୍ୟାନଟିକୁ ବ୍ୟବହାର କରିଥାଉ